ଆମ ଗାଁରେ ଜଳସେଚନର ସେପରି ବିଶେଷ କିଛି ସୁବିଧା ନାହିଁ କିନ୍ତୁ ଏଇ ଗାଁରେ ଦୁଇଟି ବଡ଼ ପୋଖରୀ ରହିଛି ସେଇ ଦୁଇଟି ପୋଖରୀ ସାଧାରଣତଃ ଜମିମାନଙ୍କୁ ଜଳ ଯୋଗାଇଥାଏ ବର୍ଷାଦିନେ ଏଠାର ଲୋକମାନେ ସାଧାରଣତଃ ଧାନ ଫସଲ ଉପରେ ନିର୍ଭର କରନ୍ତି ଏବଂ ଏଇ ଧାନ ଫସଲ ଯେତେବେଳେ ଅମଳ ହୋଇସାରେ ତାପରେ କିଛି ଲୋକ ସେମାନଙ୍କର ଜମିରେ ବାଡ଼ ବୁଜି ଏଇ ପୋଖରୀରୁ ପାଣିନେଇ ସେଠାରେ ଶୀତ ଦିନିଆ ଫସଲ ଯଥା କୋବି ବିନ୍ ମଟର୍ ଏବଂ ବିଲାତି ବାଇଗଣ ମଧ୍ୟ କରିଥାନ୍ତି ଏବଂ ତା' ପରେ ପରେ ସେ ଫସଲ ସରିବା ପରେ ମଧ୍ୟ ଝୁଡ଼ୁଙ୍ଗ ଭେଣ୍ଡି ଜହ୍ନି ଏ ଫସଲ ମଧ୍ୟ କରିଥାନ୍ତି